ଆମେ ଝିଅମାନେ ଯେବେ ମିଶିକି କରୁ ଭାଲୁକୁଣୀ ମା'ଙ୍କର ଓଷା କରୁ ଆମ ଭାଇମାନଙ୍କ ପାଇଁ ସେତେବେଳେ ପ୍ରତି ଘରୁ ଗୋଟେ ଗୋଟେ ଭାଲୁକୁଣୀ ମା'ଙ୍କର ମୂର୍ତ୍ତି ଆସେ ନିଜ ଇଚ୍ଛାରେ ସେମାନେ ଆମ ଭାଲୁକୁଣୀ ଶାଳାକୁ ଦିଅନ୍ତି ସପ୍ତାହ ଘରକୁ ମୂର୍ତ୍ତି ପୂଜା କରିବା ପାଇଁ ତ ଆମେ ବି ଆମ ଘରେ ବି ମୂର୍ତ୍ତି ଦିଅନ୍ତି କିନ୍ତୁ ମୁଁ ମୋ ଆଡ଼ୁ ଅଲଗା କରିକି ନିଜେ ହାତରେ ମୂର୍ତ୍ତି ବନେଇକି ଦିଏ ମାଟି ଆଣିକି ମୂର୍ତ୍ତି ବନେଇକି ମା'ଙ୍କର ଗୋଟେ ରୂପା ପ୍ରତିମା ବନେଇକି ତାଙ୍କ ହାତରେ ଗୋଟେ ଛୋଟ ଶିଶୁକୁ ଦେଇକି ସେ ମୂର୍ତ୍ତିଟିକୁ ମୁଁ ଗଢ଼ି ତୋଳିଥାଏ ମା'ଙ୍କର କିଛି ବି ପୁରୁଣା କିମ୍ବା ନଷ୍ଟ ହୋଇଥିବା ଜିନିଷ ତାଙ୍କ ଦେହରେ ଲାଗେ ନାହିଁ ସବୁ ନୂଆ ନୂଆ ଜିନିଷ ଯେତିକ କାଜଲ ହଉ କିମ୍ବା କୁକୁମ ହଉ ଏ ସବୁ ଜିନିଷ ତାଙ୍କ ଦେହରେ ନୂଆ ଲାଗିଥାଏ ତାଙ୍କୁ ନୂତନ କରିକି ସଜେଇକି ଆମେ ସେ ପ୍ରତିମୂର୍ତ୍ତିଟାକୁ ଆମେ ଗଢ଼ିଥାଉ ତା'ପରେ ମୁଁ ତାକୁ ଭାଲୁକୁଣୀ ସପ୍ତାହ ଘରକୁ ଦେଇଥାଏ ସମସ୍ତେ ଦେଖିକି ବହୁତ ଖୁସି ହୁଅନ୍ତି ମୂର୍ତ୍ତିକୁ ମୋ ମୂର୍ତ୍ତିର ବହୁତ ପ୍ରଶଂସା କରିଛନ୍ତି ଏମିତି ଥରେ ନୁହେଁ ଯେ ମୁଁ ମୂର୍ତ୍ତି ବନେଇଛି ମୁଁ ବହୁତଥର ମୂର୍ତ୍ତି ବନେଇକି ଦେଇଛି ସବୁଥରକ ସମସ୍ତେ ବହୁତ ଖୁସି ହେଇଛନ୍ତି ମୁଁ ସବୁଥରକ ପରେ ଆଉ ଟିକିଏ ବେଶୀ ଭଲ କରିକି ମୂର୍ତ୍ତି ତିଆରି କରିବାକୁ ଚେଷ୍ଟା କରିଥାଏ ଆଉ ମୂର୍ତ୍ତିକୁ ଆମ ଗ୍ରାମରେ ସମସ୍ତେ ବହୁତ ପସନ୍ଦ କରନ୍ତି ବହୁତ ଭଲପାଆନ୍ତି ମୋତେ ମୋ ମୂର୍ତ୍ତିକୁ ମୋ କଳାକୁ ସେମାନେ ବହୁତ ସହଯୋଗ ବି କରନ୍ତି ବହୁତ ସପୋର୍ଟ କରନ୍ତି ମୋତେ ବହୁତ ଭଲ ଲାଗେ ତାଙ୍କ ଏହିସବୁ ଜିନିଷ କାରଣରୁ ମୁଁ ଖୁବ ଖୁସି